ଦୁଇ ତିନି ଦୁଇ ହଜାର କୋଡ଼ିଏ ଚାରି ପାଞ୍ଚ ଦୁଇ ହଜାର ଏକୋଇଶ ଛଅ ସାତ ଦୁଇ ହଜାର ବାଇଶ ସାତ ଆଠ ଦୁଇ ହଜାର ତେଇଶ ନଅ ଚାରି ଦୁଇ ହଜାର ଚବିଶ